ଓଡ଼ିଆ ଭାଷାର ବ୍ୟବହାର ବିଶେଷ କରି ଅନ୍ୟ ଭାଷା ଏବଂ ସଂସ୍କୃତିର ପ୍ରଭାବରେ ଏହା ବହୁ ମାତ୍ରାରେ ବଦଳି ଯାଇଅଛି ଓଡ଼ିଆ ଆମର ମାତୃଭାଷା ଏହାର ସଂସ୍କୃତି ପରମ୍ପରା କଳା ବହୁ ପୁରାତନ ଏବଂ ମନ ମୁଗ୍ଧକାରୀ କିନ୍ତୁ ପାଶ୍ଚାତ୍ୟ ବିଶେଷକରି ଇଂରାଜୀ ଭାଷା ତାର ସଂସ୍କୃତିର ଆଗମନରେ ଏହି ପୁରାତନ ଭାଷା ତାର ନିଜ ତାତ୍ପର୍ଯ୍ୟ ହରାଇବାରେ ଲାଗିଅଛି ଯେପରିକି ଆଗ ସମୟରେ ଲୋକମାନେ ନିଜ ନିତ୍ୟ ବ୍ୟବହାର ଓ କର୍ମକ୍ଷେତ୍ର ପାଇଁ ଶିକ୍ଷା ଏବଂ ବିଭିନ୍ନ ଜରୁରୀ କାର୍ଯ୍ୟ ନିମନ୍ତେ ଓଡ଼ିଆ ଭାଷାର ପ୍ରଚଳନ କରି ଆସୁଥିଲେ କିନ୍ତୁ ବର୍ତ୍ତମାନ ଇଂରାଜୀ ଭାଷାର ଗଭୀର ପ୍ରଭାବ ହେତୁ ଏସବୁ ଲିପ୍ତ ପାଇବାରେ ଲାଗିଅଛି ଏବଂ ଏହାର ସଂସ୍କୃତି ମଧ୍ୟ ଅତି ସଙ୍କଟରେ ଆସିଯାଇଅଛି